ହଁ ମୁଁ ହ୍ୟାଣ୍ଡ୍ ବ୍ୟାଗ୍ କିଣିଥିଲି ହ୍ୟାଣ୍ଡ୍ ବ୍ୟାଗ୍ କିଣିବା ଦ୍ଵାରା ମତେ ବହୁତ ସୁବିଧା ମିଳିଲା ଆଉ ତାର ମଧ୍ୟ ଚେନ୍ ଭଲ ଥିଲା ବ୍ୟାଗ୍ ବହୁତ ଦିନି ଲାସ୍ଟିଂ କଲା